ସପିଙ୍ଗ ମଲ ଆଉ ଉଁ ପାର୍କ ଏହି ଦୁଇଟା ମୋର ଅତ୍ୟନ୍ତ ପ୍ରିୟ ମନୋରଞ୍ଜନ ଯାହାକହନ୍ତି ମୋ ମନୋରଞ୍ଜନ କରିବାରେ ମୋତେ ବହୁତ ଭଲ ଲାଗେ ଏଠିକି ଯିବାକୁ ସପିଙ୍ଗ କରିବାକୁ ତ ମୋତେ ବହୁତ ଭଲ ଲାଗେ ଯାହାଦ୍ୱାରା ମୁଁ ଜାଣିପାରେକି କେତେ ସବୁ କେତେ ପ୍ରକାର ଜିନିଷ ସବୁ ଏଠାରେ ଆଭେଲେବୁଲ ମିଳୁଛି ଏ ଆମର ଘରକରଣା ଜିନିଷ ହଉ କି ପେଣ୍ଟ୍ ସାର୍ଟ ହଉ ଛୋଟବଡ଼ ସବୁପ୍ରକାର ଜିନିଷ ଗିଫ୍ଟ ଆଇଟମ୍ ଏତେ ସବୁଜିନିଷ ଭରି ରହିଛି ଜ୍ଞାନ ଯେମିତି ମିଳିଯାଏ ପୁରା ସବୁପ୍ରକାର ଜିନିଷ ଦେଖିଲା ବେଳକୁ ସେଠାରେ ଯାହା ସପିଙ୍ଗ ମଲରେ ପଶିଗଲେ ଆମକୁ ଗିଫ୍ଟ ଦବାରେ ବି ବହୁତ ସହଜ ହୁଏ ସବୁ ବିଭିନ୍ନ ପ୍ରକାର ଗିଫ୍ଟ ଆଇଟମ୍ ସେଇଠି ମିଳେ ଆଉ ଡ୍ରେସ୍ ଗୋଟିଏ ମଲରେ ପଶିଲେ ଆମେ ପୁରା ଘରକରଣାର ସମସ୍ତ ପ୍ରକାର ଜିନିଷ ପାଇପାରୁଛୁ ସେଇଟା ଗୋଟେ ଅତ୍ୟାଧିକ ଖୁସି ଆନନ୍ଦିତ କଥା ଅ ଯାହାକହନ୍ତି ଆନନ୍ଦିତ କରାଏ ମନକୁ ଆଉ ଆଜିକାଲି ତ କଟକ ଟାଉନ ରେ ପୁରା ପାର୍କ ର ସୁନ୍ଦର ଯାହାକହନ୍ତି ହେଇଛି ପାର୍କ କହିଲେ ଆମର ଗୌରୀଶଙ୍କର ପାର୍କ ହଉ କି ଆନିକଟଜେବ୍ରା ପାର୍କ ବିଜୁପଟ୍ଟନାୟକ ପାର୍କ ଏସବୁ ପାର୍କ ର ସୁନ୍ଦରତା ଅତି ଲୋମହର୍ଷଣକାରୀ ଆକର୍ଷଣୀୟ ପୁରା ସୁନ୍ଦରତାରେ ଭରପୁର ପାର୍କ ବୁଲିବାକୁ ବହୁତ ଭଲ ଲାଗେ ଆଉ ସୋପିଙ୍ଗ ମଲରେ ବି ସବୁପ୍ରକାର ଜିନିଷ ମିଳିଯାଏ ସେଥିପାଇଁ ମୁଁ ବହୁତ ଆନନ୍ଦିତ ଅନୁଭବ କରେ